ଆମ ଢ଼େଙ୍କାନାଳରେ ଭଲ ଶିଳ୍ପ ଅଛି ସେଇଟା କ କଳ କଳକାରଖାନା ଅଛି ଆଉ ଭଲ ବେପାର କରନ୍ତି କିଏ ଲୁଗା ଦୋକନ ଦିଏ କିଏ ଷ୍ଟେସନାରୀ ଦୋକାନ ଦିଏ କିଏ ହୋଟେଲ ଦେଇଛନ୍ତି ଜଳଖିଆ ଦୋକାନ ଦେଇଛନ୍ତି ଚାଟ୍ ଗୁପଚୁପ ଆଉ ଆଇସ୍କ୍ରୀମ୍ ଏହିଗୁଡ଼ା ସବୁ ବିକ୍ରି କରୁଛନ୍ତି ଆଉ ଆଳୁ ଚାଷ ବି କରୁଛନ୍ତି ଆମ ଢେଙ୍କାନାଳ ଜିଲ୍ଲା ଟାରେ ଏହିଗୁଡ଼ା ସବୁ ଅଛି ଆଉ